ମୁଁ ପିଲାଦିନେ ସ୍କୁଲକୁ ଯିବାର ମୋର କିଛି ସ୍ମୃତି ଅଛି ମୁଁ ସ୍କୁଲକୁ ଗଲାଯାଏ ଆସିଲାବେଳେ ବହୁତ ବର୍ଷା ହୋଇଥାଏ ସବୁ ପିଲା ସ୍କୁଲରେ ରହିଯାନ୍ତି କିଉ କିନ୍ତୁ ମୁଁ ଶିକ୍ଷକଙ୍କ କଥା ନମାନି ସେହି ବର୍ଷାରେ ଗାଧୋଇ ଗାଧୋଇ ଘରକୁ ଆସେ ଘରକୁ ଆସିଲେ ମୋତେ ଘରେ ବହୁତ ପାଟି କରନ୍ତି ଓ ବାଡାନ୍ତି କାହିଁକି ଓଦା ହେଲୁ ମୁଁ କୁହେ ମୋତେ ଭଲ ଲାଗୁଛି ବର୍ଷାରେ ଗାଧୋଇ ଆସିବାକୁ ସେଦିନ ତା'ପରଦିନକୁ ମତେ ଜ୍ୱର ହୋଇଯାଏ ମୁଁ ସ୍କୁଲ ଆଉ ଯାଇପାରେନି ଘରେ ପାଟି କରନ୍ତି କିନ୍ତୁ ମୋତେ ବହୁତ ଭଲ ଲାଗେ ଯେତେବେଳେବି ବର୍ଷା ହୁଏ ମୁଁ ଏମିତି ଗାଧୋଇ ଗାଧୋଇ ଆସେ ଏହିଟା ମୋର ସଦାବେଳେ ସ୍ଵତନ୍ତ୍ର ହୋଇ ରହିବ କାହିଁକିନା ମୋର ସଦାବେଳେ ମନେ ରହିବ ମୁଁ ପିଲାବେଳେ ଏମିତି ଖୁସିରେ ବର୍ଷାରେ ଗାଧୋଇ ଗାଧୋଇ ଆସୁଥିଲି